ଗୋଟେ ଲୋକ୍ ନିଜର୍ ସୁସ୍ଥ ସ୍ଵାସ୍ଥ୍ୟ ବଜାୟ ରଖବାର୍ ଲାଗି ଠିକ୍ ସମୟରେ ଖାଦ୍ୟ ଖାଇବାର୍ କଥା ପାନୀ ଠିକ୍ ହିସାବରେ ପିଇବାର କଥା ଦେହ ଟିକେ ଖରାପ୍ ଆଗରୁ ଡ଼କ୍ଟର୍ ଡ଼କ୍ଟର୍ ପରାମର୍ଶ ନେବାର୍ କଥା ପରାମର୍ଶ ଘର୍ ସଫାସୁତୁରା ରଖବାର୍ କଥା ମଶାରି ଟାଣିକରି ରାତିରେ ଶୋଇବାର୍ କଥା ସ୍ପ୍ରେ ବ୍ୟବହାର୍ କରିବ ନିୟମିତ ଚେକ୍ ଅପ୍ କରବାର୍ କଥା ଘର୍ ସଫା କରବ ଘରର୍ ଆଖପାଖକୁ ସଫା ରଖବ ତାପରେ ୟୋଗା କରବାର୍ କଥା ଟିକେ ସକାଲୁ ଉଠିକି ଆଉ ସକାଳୁ ଉଠିକି ୟୋଗା କରବ ପାନୀ ପିଇବ ଗରମ୍ ପାନୀ ପିଇବାର୍ କଥା ଫୁଟାଇକି ତାପରେ ଭଲ୍ ହିସାବରେ ନିଜର୍ ଦେହର୍ ଧ୍ୟାନ୍ ଦେବାର୍ କଥା ରାତିରେ ଶୁଇବାର୍ ଆଗରୁ କୁଆଁ ସଫା କରିକିରି ଶୋଇବ ଖାଇବାର୍ ଆଗରୁ ହାତ୍ ଧୁଇକରି ଖାଇବାର୍ କଥା